ହଁ ନମସ୍କାର

ଇଏ ତ ବର୍ତ୍ତମାନ ଗୋଟେ ଏତେ ବଡ଼ ଇସୁ ହେଇଛି ଯେତେ ଏଜୁକେଟେଡ଼୍ ପରିବାର ତାଙ୍କ ପାଇଁ ଏଇ ସମସ୍ୟାଟା ବର୍ତ୍ତମାନ ଗୋଟେ ବିରାଟ ସମସ୍ୟା ପିଲା କଷ୍ଟ କରୁଛି ବାପା ମା' ପଙ୍କଞ୍ଚୁଆଲି ତାକୁ ପଢ଼ାଉଛନ୍ତି ଦୁଃଖ କଷ୍ଟ ସହି କରି କିନ୍ତୁ ଜବ୍ ନାହିଁ ପିଲାଟି କ'ଣ କରିବ ଆରେ ବାବୁ ଶୁଣ ଏ ଯେଉଁ ପ୍ଲସ୍ ବାବୁ ଆମେ ଯେତେବେଳେ କଲେଜରେ ପାଠ ପଢ଼ୁଥିଲୁ ସେତେବେଳେ ଶିକ୍ଷାର୍ଥୀମାନେ ଶିକ୍ଷିତଙ୍କ ସଂଖ୍ୟା ଥିଲା ଲିମିଟେଡ଼୍ କିନ୍ତୁ ବର୍ତ୍ତମାନ କ'ଣ ହେଲା ଗାଁ ଗହଳିରେ ଛତୁ ଫୁଟିଲା ଭଳିଆ କଲେଜ ସବୁ ହେଇଗଲାଣି ସେ କଲେଜ ପାଠ ତ ନାହିଁ ଖାଲି କଲେଜ ଯିବା ଆସିଆ ଗୋଟେ ଫାର୍ଶ ଯେଉଁ ପିଲା କନ୍ସିୟସ୍ ବା ଯେଉଁ ପିଲାର ଗାର୍ଡ଼ିଆନ୍ ଟିକେ ଶିକ୍ଷିତ ସେଇମାନେ ନିଜେ ଫିଲ୍ କରୁଛନ୍ତି ଯେ ସ୍କୁଲ କଲେଜରେ ବର୍ତ୍ତମାନ କ'ଣ ହେଉଛି ସରକାର ଗୋଟେ ମାଗଣା ସିଷ୍ଟମ୍ କରିଦେଲେ ଏଟା ଖା ସେଟା ଖା ଜୋତା ପିନ୍ଧ ଛତା ନିଅ ସାଇକେଲ୍ ଚଲାଅ ମାଟ୍ରିକ ଠୁଁ ଫଳରେ ପିଲା ସେଇ ଓରିଏଣ୍ଟେଡ଼୍ ହେଇ ଗଢ଼ିଉଠିଲା ମାଟ୍ରିକରେ କିଛି ପଢ଼ା ହେଉନି ହେଲେ ପିଲା ସ୍ପେଲିଂ ବି ଗୋଟେ ୱାର୍ଡ଼ଟାକୁ କହିପାରୁନି ତା'ପୂର୍ବରୁ ଆଉ ଗୋଟିଏ କଥା ହେଉଛି କୋଶ୍ଚିନ୍ ପିଲା କେମିତି ବେଳେ ବେଳେ ପାଇଯାଉଛନ୍ତି ଆଶ୍ଚର୍ଯ୍ୟ ତା'ପରଦିନ ଦେଖିଲା ବେଳକୁ ସେ କୋଶ୍ଚିନ୍ ପଡ଼ିଛି ଏଟା ବି କେମିତି ହେଉଛି ସମ୍ଭବ କୋଶ୍ଚିନ୍ ତ ବୋର୍ଡ଼ ହାତରେ ରହିଲା ପିଲାଙ୍କ ହାତକୁ କୋଶ୍ଚିନ୍ କେମିତି ବେଳା ବେଳି ପଳାଇ ଆସୁଛି କାରଣ ପିଲା ଦେଖୁଛି ଯଦି ପାଠ ନ ପଢ଼ି କରି ସେ ପାଠ ନ ପଢିକି କୋଶ୍ଚିନ୍ ପାଇଗଲେ ପାଠ ଆଉ ପଢ଼ିବା କ'ଣ ଦରକାର ଗଲା

ନାହିଁ ନାହିଁ ଇଞ୍ଜିନିୟରିଂ ଲାଇନ୍ ବର୍ତ୍ତମାନ ସହଜ ହେଇଗଲାଣି କାରଣ ଭୁବନେଶ୍ଵରରେ ମୁଁ ଜାଣିବାରେ ବହୁତ ଇଞ୍ଜିନିୟରିଂ କଲେଜ ନେତା ମନ୍ତ୍ରୀ ଖୋଲିଦେଲେ ବନ୍ଦ କରିଦେବେ କାହିଁକିନା ଇଞ୍ଜିନିୟରିଂରେ ସ୍କୋପ୍ ନାହିଁ ଯେଉଁଠି ଇଞ୍ଜିନିୟର୍ ଯିବ ଦଶ ବାରହଜାର ଟଙ୍କା ଦରମା ତୁମେ ଏତେ ପଇସା ଖର୍ଚ୍ଚ କରିବ ସପୋଜ୍ ସେ ଯେଉଁ ଏଠି ଆମର ଅଛି କେଉଁଠି ସି ଭି ରମନ୍ ସେଠି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ଜିନ୍ଦଲକୁ ଚାକିରି ପାଇଁ ଗଲାବେଳେ ସେ କହୁଛି ପନ୍ଦରହଜାର ଟଙ୍କା ନିଅ ଗୋଟେ ପିଲା ପୋଷିପାରିବ କି ତା'ବାପାର ପଇସା ସେ କେତେଦିନରେ ଉଠାଇବ ତେଣୁ ଇଞ୍ଜିନିୟରିଂ ଲାଇନ୍ ପାଥୋଲୋଜି ହଁ ପାଥୋଲୋଜିରେ ବର୍ତ୍ତମାନ ଟିକେ ସ୍କୋପ୍ ଅଛି କାହିଁନା ଆମର ମୁଁ କ'ଣ ଶୁଣୁଛି ଯେଉଁ ସମ୍ ହସ୍ପିଟାଲ୍ ତା'ର ଆଉ ଗୋଟେ ବ୍ରାଞ୍ଚ୍ କରୁଛି ଆସିକି ସେଇ ଭୁବନେଶ୍ଵର ପାଖରେ ତା'ମାନେ ତା'ର ଆହୁରି ରିକ୍ୱାର୍ମେଣ୍ଟ ହବ ବିରାଟ ହସ୍ପିଟାଲ୍ କରୁଛି ତେଣୁ ହସ୍ପିଟାଲ୍ ସଂଖ୍ୟା ବଢ଼ି ଚାଲୁଛି ତେଣୁ ପାଥୋଲୋଜି ସେମାନଙ୍କର ଅଛି

ମୁଁ କ'ଣ ଭାବୁଛି ଟ୍ରାଇବାଲ୍ କଲ୍ଚର୍ ଉପରେ କଲେ ଭଲ ହବ ଟ୍ରାଇବାଲ୍ ଡେଭେଲପମେଣ୍ଟ ଉପରେ କାହିଁନା ସେଠି ଟ୍ରାଇବାଲ୍ ଡିଷ୍ଟ୍ରିକ ହେଲା ଆମେ ଡେଭଲୋପ୍ ଆମେ ଟ୍ରାଇବାଲ୍ ଡିଷ୍ଟ୍ରିକ୍ଟର ଲୋକ ଏତେ ଡେଭଲୋପ୍ କରିପାରିନୁ ତେଣୁ ଟ୍ରାଇବାଲ୍ କଲ୍ଚର୍ ଉପରେ ଯିଏ ହାୟର୍ ଷ୍ଟଡ଼ି କରିବ ଆଇ ଥିଙ୍କ୍ ସେ ବେଟର୍ ଚାନ୍ସ ପାଇବ ହଁ ହଁ ମୁଁ ତ କହିଲି ଏଇ କଥା ବାବାଙ୍କୁ କହିବ ଯେ ଏଇ ଗୋଟା କଲେ ଭଲ ଟ୍ରାଇବାଲ୍ କଲ୍ଚର୍ ଉପରେ ହାୟର୍ ଷ୍ଟଡ଼ି